ଆମ ପୃଥିବୀରେ ବହୁତ ଗୁଡ଼ିଏ ପକ୍ଷୀ ବାସ କରିଥାନ୍ତି ଏବଂ ବିଭିନ୍ନ ପ୍ରକାରର ବିଭିନ୍ନ ଧରଣ ପକ୍ଷୀମାନେ ସବୁ ଅଛନ୍ତି ଯେମିତି କେଉଁ କେଉଁ ପକ୍ଷୀ ସୁନ୍ଦରତାରେ ତ କେଉଁ ପକ୍ଷୀ ନିଜର କୋକିଳ କଣ୍ଠରେ ସମସ୍ତଙ୍କୁ ମନମୁଗ୍ଧ କରିଥାଏ ଯେମିତି ଆମେ ଦେଖିଥିବା ମୟୂର ମୟୂର ସବୁଠାରୁ ବହୁତ ସୁନ୍ଦର ଦେଖାଯାଏ ସେମିତି ହଳଦୀ ବସନ୍ତ ମଧ୍ୟ ସେ ବହୁତ ସୁନ୍ଦର ଦିଶିଥାଏ ମୟୂର ନିଜର ପୁଚ୍ଛ ପୁଚ୍ଛ ମେଲାଇ ଯେଉଁ ସୁନ୍ଦର ନୃତ୍ୟ କରେ ତାହା ଦେଖିବା ଖୁବ୍ ବିରଳ ଆଉ ସେମିତି ଦେଖିବା ପାଇଁ ବହୁତ ଅପେକ୍ଷା କରିବାକୁ ପଡ଼ିଥାଏ କିମ୍ବା ବହୁତ ଚେଷ୍ଟା ପରେ ମଧ୍ୟ ଆମେ ସେଟାକୁ ଦେଖିନଥାଉଁ ସେମିତି ହଳଦୀ ବସନ୍ତ ହଳଦୀ ବସନ୍ତ ମଧ୍ୟ ଏମିତି ଏକ ଚଢ଼େଇ ଯିଏ ନିଜର ଦେହର ରଙ୍ଗକୁ ବାରମ୍ବାର ପରିବର୍ତ୍ତନ କରୁଥାଏ ଏବଂ ସେମିତି କୋଇଲି କୋଇଲି ଗୋଟେ ଏମିତି ପକ୍ଷୀ ସେ ଦେଖିବାକୁ କଳା କିମ୍ବା କାଉ ଭଳିଆ ଦେଖାଯାଏ କିନ୍ତୁ ତା'ର ସ୍ୱରଟି ବହୁତ ସୁମଧୁର ଏବଂ ସେହି କଣ୍ଠ ସ୍ୱରକୁ ସମସ୍ତେ ପସନ୍ଦ ଏବଂ ଶୁଣିବାକୁ ବହୁତ ଆଗ୍ରହ କରିଥାନ୍ତି ସେମିତି ଆମେ ଦେଖିଥିବା ସବୁଠାରୁ ବିରଳ ଗୋଟେ ପକ୍ଷୀ ହେଉଛି ପେଚା ପେଚା ଆମେ ପ୍ରାୟତଃ ଦେଖିନଥାଉ କାରଣ ପେଚା ଦିନବେଳେ କେବେ ବାହାରି ନଥାଏ ସେ ରାତ୍ରୀଚର କେବଳ ରାତିରେ ତା' ଖାଦ୍ୟ ଅନ୍ୟ ସମୟରେ ବାହାରିଥାଏ ପେଚାର ଆଖି ଦେଖିବାକୁ ଠିକ୍ ଆମ ମଣିଷ ମାନଙ୍କ ଭଳିଆ ଦିଶିଥାଏ ଏବଂ ତା' ଦେହର ରଙ୍ଗ ପୁରା ଧୁସର ପେଚା ଦିନବେଳା ସେ ଦେଖିପାରେ ନାହିଁ ସେ ସୂର୍ଯ୍ୟ କିିରଣ ପଡ଼ିଥିବା ସମୟରେ ସେ ଚଲାବୁଲା ମଧ୍ୟ କରେ ନାହିଁ ସେ ରାତ୍ରରେ ଅନ୍ଧକାର ତାହାକୁ ଆଖିକୁ ଭଲ ଭାବରେ ଦେଖାଯାଏ ତେଣୁ ସେ ସେହି ସମୟରେ ଖାଦ୍ୟ ଅନ୍ୱେଷଣରେ ବାହାରିଥାଏ କାରଣ ଯଦି ସେ ଦିନବେଳେ ବାହାରକୁ ଦେବେ ବାହ୍ୟ ପକ୍ଷୀମାନେ ତାହାକୁ ମାରିଦେବେ ସେଥିପାଇଁ ସେ ରାତିରେ ହିଁ ବାହାରକୁ ବାହାରିଥାଏ